ମୁଁ ଥରେ ମୋ ସାଙ୍ଗମାନଙ୍କ ସହ ବାଇକିଂରେ ଯାଇଥିଲି ସେଠାରେ ଆମେ ଚାରି ପାଞ୍ଚଜଣ ସାଙ୍ଗ ଏଇ ବାଇକିଂ ରେ ପା ଭାଗ ନେଇଥିଲୁ ଓ ସେ ସମୟରେ ଆମେ ବାଇକ ଚଲାଇକି ବହୁତ ଦୂର ସ୍ଥାନକୁ ଯାଇଥିଲୁ ଯେମିତିକି ପୁରୀ ଯାଇଥିଲୁ ଓ ଆମେ ସେଠାରେ ବାଇକରେ ସବୁ ସ୍ଥାନରେ ପ୍ରାୟେ ବୁଲିଥିଲୁ ଠାକୁରଙ୍କ ଦର୍ଶନ ମଧ୍ୟ କରିଥିଲୁ ଏବଂ ଆହୁରି ନୂଆ ନୂଆ ଜାଗା ମୁଁ ଯେଉଁଗୁଡ଼ା ଦେଖିନଥିଲି ବି ସେ ଗୁଡ଼ା ବି ଆମେ ଦେଖି ପାରିଲୁ ତ ଏଇଟା ହିଁ ରହିଥିଲା ମୋର ଏକ ସ୍ଵତନ୍ତ୍ର ଅନୁଭୂତି ଯାହାକି ମୁଁ କେବେ ଭୁଲି ପାରିବି ନାହିଁ